ମୁଁ ଗୋଟେ କ୍ୟାବ୍ ବୁକ୍ କରିଥିଲି କାଇଁ ଏ ପର୍ଯ୍ୟନ୍ତ ଆସିଲାନି ଏଠି କ'ଣ ଅଟୋର ବ୍ୟବସ୍ଥା ଅଛି କି ମୁଁ ଘରୁ ଛକ ପର୍ଯ୍ୟନ୍ତ ଆସିଲିଣି କାହିଁ କ୍ୟାବ୍ ମୋର ଆସିଲାନି ସେଠି କ'ଣ ଅଟୋର ବ୍ୟବସ୍ଥା ରହିଛି ନା ବହୁତ ଖରା ବି ହେଉଛି ଏଠି କେମିତି କ'ଣ ଅଟୋର ମାନେ ରେଟ୍ କେମିତି କ'ଣ ଅଛି